ଆମ ଅଞ୍ଚଳରେ ସବୁଠାରୁ ଖେଳା ହେଉଥିବା ଅଧିକ ପରିମାଣରେ ଖେଳ ହେଉଛି କ୍ରିକେଟ୍ ଫୁଟବଲ୍ ଭଲିବଲ୍ ହକି ଯେହେତୁ ହକିଟା ଏତେ ଖେଳା ଯାଏନି କିନ୍ତୁ କ୍ରିକେଟ୍ ଫୁଟୁବଲ୍ ଏହି ଦୁଇଟି ଖେଳକୁ ବହୁତ ପରିମାଣର ଲୋକ ଖେଳିଥାନ୍ତି ଓ ଏଥିପାଇଁ ମଧ୍ୟ ଆମ ଜିଲ୍ଲା ରାଜ୍ୟ ବାହାରୁ ମଧ୍ୟ ଆସନ୍ତି ସେମାନଙ୍କର ମଧ୍ୟ ଜିଲ୍ଲାସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ହୁଏ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ହୁଏ ଜିଲ୍ଲା ଜିଲ୍ଲା ଭିତରେ ଆମର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ହୁଏ ତା' ସହିତ ଗାଁ ଗହଳିରେ ମଧ୍ୟ ବିଭିନ୍ନ ପ୍ରକାର ବଡ଼ ବଡ଼ ବଡ଼ ବଡ଼ ଧରଣର ଡେ' ନାଇଟ୍ ମ୍ୟାଚ୍ ମଧ୍ୟ କରିଥାନ୍ତି ନାଇଟ୍ ମ୍ୟାଚ୍ ମଧ୍ୟ କରିଥାନ୍ତି ଆଉ ଏହାଦ୍ଵାରା ବହୁତ ଲୋକ ମଧ୍ୟ ଦର୍ଶକ ମଧ୍ୟ ଏଠାରେ ଦେଖିଥାନ୍ତି ତା' ସହିତ ଆମ ଅଞ୍ଚଳରେ ବିଭିନ୍ନ ପ୍ରକାର ଖେଳ ଯେମିତି ହେଲା କ୍ରିକେଟ୍ ଫୁଟୁବଲ୍ ହକି ବ୍ୟାଡ଼ମିଟନ୍ ତା' ସହିତ ଆମର କବାଡ଼ି ଆଉ ତା ଏମିତି ବିଭିନ୍ନ ପ୍ରକାର ଖେଳ ଅଛି ଯେଉଁଥି ଯୋଉଁଥିରେ ମଧ୍ୟ ବିଭିନ୍ନ ପ୍ରକାର ପିଲା ଏଥିରେ ପାଟିସିପେଣ୍ଟ କରି ସେମାନଙ୍କର କାର୍ଯ୍ୟ ଖେଳକୁ ପତିପାଦନ କରିଥାନ୍ତି ଲୋକ ଦେଖି ସେୟାଙ୍କୁ ବହୁତ ଆନନ୍ଦିତ ମଧ୍ୟ ହୋଇଥାନ୍ତି